ଅନ୍ୟ ଭାଷାରୁ ଓଡ଼ିଆକୁ କିଛି ଅନୁବାଦ ମୁଁ କରିଛି କିନ୍ତୁ ଏହା ସହଜ ହୁଏ ନାହିଁ ଏହା ବହୁତ ସମୟ ଲାଗେ ହଁ ମୋର ଗୋଟିଏ ଇଂରାଜୀ ପତ୍ର ତାହାକୁ ଓଡ଼ିଆରେ ଅନୁବାଦ କରେ ମୋତେ ବହୁତ ସମୟ ଲାଗିଲା ଓ ମୋର ନିର୍ଦ୍ଧିଷ୍ଟ ସମୟରେ ପୂର୍ବରୁ କରିବା କିନ୍ତୁ ନିର୍ଦ୍ଧିଷ୍ଟ